ଆଜିକାଲି ଲୋକମାନେ ଓଡ଼ିଆ ଭାଷାକୁ ପସନ୍ଦ କରୁନାହାନ୍ତି କହିବାକୁ ପସନ୍ଦ ମଧ୍ୟ କରନ୍ତି ଯେହେତୁ ଓଡ଼ିଆ ଆମ ମାତୃଭାଷା ହେଲେ ମଧ୍ୟ କେହି ପସନ୍ଦ କରୁନାହାନ୍ତି ଆଜିକାଲି ଯଦି କେହି ଓଡ଼ିଆ ଭାଷାରେ କଥାବାର୍ତ୍ତା ହୁଏ ତେବେ ଲୋକ ଭାବନ୍ତି ଭାବନ୍ତି ଯେ ସେ କିଛି ପାଠ ପଢ଼ିନାହିଁ କି କିଛି ଜାଣି ଜାଣି ମଧ୍ୟ ନାହିଁ ଆଜିକାଲି ମୋ ବାପାମାନେ ସେମାନଙ୍କ ପିଲାଙ୍କୁ ଓଡ଼ିଆ ବିଦ୍ୟାଳୟରେ ବା ସରକାରୀ ସରକାରୀ ବିଦ୍ୟାଳୟରେ ପଢ଼ାଇ ପଢ଼ାଇବାକୁ ଚାହୁଁ ନାହାନ୍ତି କାଳେ ସେମାନଙ୍କ ପିଲାମାନେ ମୂର୍ଖ ହୋଇଯିବେ ବୋଲି ତେଣୁ ସେମାନଙ୍କୁ ଇଂରାଜୀ ବିଦ୍ୟାଳୟରେ ପଢ଼ାଉଛନ୍ତି ହେଲେ ଓଡ଼ିଆ ମାଧ୍ୟମରେ ମାଧ୍ୟମରେ ଶିଶୁ ଯେପରି ବିଦ୍ୟା ଆରୋହଣ କରେ ତାହା ଅନ୍ୟ କୌଣସି ଭାଷା ଦ୍ୱାରା ସମ୍ଭବ ସମ୍ଭବ ନୁହେଁ ଆଜିକାଲି ସମସ୍ତେ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷାକୁ ନା ନାପସନ୍ଦ କରୁଛନ୍ତି